ଆମ ଅଞ୍ଚଳର ସରପଞ୍ଚଙ୍କ ନାଁ ହେଉଛି ମୀରା ଲତା ସିଂ ସେ ଆମ ଅଞ୍ଚଳରେ ରହି ବହୁତ ଭଲ କାମ ମଧ୍ୟ କରିଛନ୍ତି ଯେପରିକି ପାଣିର ଅସୁବିଧା ହେଉଥିବା ସମୟରେ ପାଣି ନଳକୂପ ବସାଇ ଦେଇଛନ୍ତି ଆଉ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ କରିଦେଇଛନ୍ତି ଯାହାର ଅଶୀ ବର୍ଷରୁ ଉର୍ଦ୍ଧ୍ୱ ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କର ଭତ୍ତା ଭତ୍ତା କାର୍ଯ୍ୟ ମଧୁବାବୁ ପେନ୍ସନ୍ ଯୋଜନା କରିଦେଇଛନ୍ତି ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ପାଇଁ ଦଶ ପାଞ୍ଚ ପାଞ୍ଚ ଶହ ଟଙ୍କା ଆଉ ତା ଆଉ ଭିନ୍ନକ୍ଷମମାନଙ୍କ ପାଇଁ ସାତଶହ ଟଙ୍କା ଆଉ ବିଭିନ୍ନ କାମ କରିଦେଇଛନ୍ତି ଯେପରି କି ଇନ୍ଦିରା ଆବାସ ମୁଁ ଥରେ ମୁଁ ତ କଲେଜ ପାଠ ପଢ଼େ ଗ୍ରାଜୁଏସନ୍ କରୁଛି ମୁଁ ଅନେକ ସମୟରେ ବିଧାୟକଙ୍କ ସାଙ୍ଗରେ କଥାବାର୍ତ୍ତା କରି କରିଥାଏ ସେମାନଙ୍କୁ କହି ଆମ ଆମର ଘର ଗୋଟିଏ ଆପ୍ଲାଏ କରିବା ପାଇଁ ଇନ୍ଦିରା ଆବାସ ଗୋଟେ ଘର ଆପ୍ଲାଏ କରିବା ପାଇଁ କହିଥାଏ ଆଉ ଭତ୍ତା ମଧ୍ୟ ଆପ୍ଲାଏ କରିବା ପାଇଁ କହିଥିଲା ଆମର ଜେଜେମାଆଙ୍କ ପାଇଁ ସେମାନେ ମଧ୍ୟ ଭତ୍ତା କାମଟା କରିଦେଇଥିଲେ ଜେଜେମାଆଙ୍କର ଏବେ ଜେଜେମାଆ ଭତ୍ତା ପାଉଛନ୍ତି ଏବେ ସେମାନେ ପାଇଖାନା ପାଇଁ ଅସୁବିଧା ହେଉଥାଏ ଆମେ ସରପଞ୍ଚକୁ ଜଣାଇଥାଏ ଆମ ଘରକୁ ଥରେ ଆସିଥିଲେ ଯେ ପାଇଖାନା ପାଇଁ ଆମର ବହୁତ ଅସୁବିଧା ହେଉଛି ସେମାନେ ମଧ୍ୟ ଲେଖିକି କିଛି କାଗଜରେ ଲେଖିକି ନେଇଥିଲେ ଫର୍ମ ପୂରଣ କରିଥିଲେ ଏବଂ ପାଇଖାନା ମଧ୍ୟ ଆସିସାରିଛି ଆଧାର କାର୍ଡ଼ ନେଇଥିଲେ ଫଟୋ ସିଗ୍ନେଚର୍ ଏମିତି ସବୁ କିଛି ନେଇଥିଲେ ତା'ପରେ ଆମର ପାଇଖାନା ମଧ୍ୟ ଆସିଛି ଏବେ ଆମେ ସମସ୍ତେ ପାଇଖାନା ହିଁ ୟୁଜ୍ କରୁଛେ